ହଁ କୁହନ୍ତୁ ବହି ଦରକାର କେଉଁ କ୍ଲାସର ଅଛି ଅଛି ମୋ ପାଖରେ ଅଛି କେତେଟା ଦରକାର ହଉ ଠିକ୍ ଅଛି ସବୁ ଅଛି ମୋ ପାଖରେ କେବେ ଦରକାର ହଉ ମୁଁ ପଠେଇଦେବି ହେଲା

କେତେଟା ଦରକାର ଥିଲା ହଉ ଠିକ ଅଛି ଚିନ୍ତା କରିବା ଦରକାର ନାଇଁ ଯିବ ମୋ ଲୋକ ଯଦି ମୋ ଲୋକ ଅଛି ମୋ ଲୋକକୁ ମୁଁ ପଠେଇଦେବି ହେଲା ହଉ ହଉ ମୁଁ ତାଙ୍କୁ ସବୁକିଛି କହିଦେବି ତାଙ୍କ ହାତରେ ତୁମେ ପଠେଇ ଦେବ ହେଲା

ହଉ ହଉ ହଉ ଠିକ ଅଛି ଚିନ୍ତା କରିବାର କିଛି ନାହିଁ ହଉ ହଉ

ଏମିତି କ'ଣ କହୁଛ ଏତେ ବହି ଦରକାର ତୁମର ଆହୁରି କହୁଛ ତିନି ହଜାର ହେଲେ ତୁମେ ଚାରି ହଜାର ଦେଇଦେବ ହେଲା ହଉ ମୁଁ ପଇସା ଦେଇ ଯିବ ହେଲା ଦୁଇ ଦିନ ପରେ ଦୁଇ ଦିନ ପରେ ଯିବ ହେଲା